ମୋ ବଗିଚାରେ ଗଛ ଲଗାଇବାପାଇଁ ବଜାରରେ ଥିବା ଫାର୍ମହାଉସ୍ରୁ ଫୁଲଗଛ ଆଣିଥାଏ ଆଉ ତାକୁ ଆଣି ଯେଉଁଠି ସୂର୍ଯ୍ୟକିରଣ ପଡ଼ୁଥିବ ସେଠାରେ କୋଦାଳ ସାହାଯ୍ୟରେ ତାକୁ ମାଟିକୁ ଖୋଳି ଗଛଟିକୁ ଲଗାଇବି ତା'ପରେ ସେଥିରେ କିଛି ଓ ସବୁଦିନ ପାଣି ଦେବି ଆଉ ତାକୁ ଗାଈଗୋରୁ ନଖାଇବା ପାଇଁ ତାହାର ଯତ୍ନ ନେବାପାଇଁ ମୁଁ ଚାରି ତା ଚାରିପାଖରେ ବାଡ଼ ମଧ୍ୟ ଘେରାଇବି କିଛିଦିନ ପରେ ସିଏ ଗଛଟି ମାଟି ସହିତ ମାଟିକୁ ଜାବୁଡ଼ି ଧରିକି ସେ ବଞ୍ଚିବା ପାଇଁ ହୋଇଗଲେ ବଞ୍ଚିଗଲେ ମୁଁ ସେ ସବୁଦିନ ତ ପାଣି ଦେଉଥିବି ତାପରେ ସେ ବଞ୍ଚିସାରିଲାପରେ ମୁଁ ସେଥିରେ କିଛି ସାର ମଧ୍ୟ ଜୈବିକସାର ପ୍ରୟୋଗ କରିବି ଯାହାଦ୍ଵାରା କି ଗଛଟି ସୁସ୍ଥ ସବଳ ଭାବେ ବଢ଼ିପାରିବ ଆଉ ସେଥିରେ ଫୁଲ ମଧ୍ୟ ବହୁତ ଭଲଭାବରେ ଫୁଟି ପାରିବ